ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମ କିମ୍ବା ସ୍ଥାନୀୟ କାର୍ଯ୍ୟକ୍ରମ ବହୁ ଓ ବହୁତ ଅନୁଷ୍ଠାନ କରାଯାଏ ଏବଂ ଏହାକୁ ଆୟୋଜନ କରୁଥିବା ଆମ ଓଡ଼ିଶାର ବହୁତ ଗୁଡ଼ିଏ କ୍ରୀଡ଼ା ସୁବିଧା କେନ୍ଦ୍ରମାନ ଅଛି ଯେମିତି ବାରବାଟୀ ଷ୍ଟାଡ଼ିୟମ୍ ବାରବାଟୀ ଷ୍ଟାଡ଼ିୟମ୍ରେ ପ୍ରାୟ ସମୟରେ ବିଭିନ୍ନ କି କ୍ରୀଡ଼ା ପ୍ରତିଯୋଗତା ଗୁଡ଼ିକ ଅନୁଷ୍ଠିତ ହୋଇଥାଏ ସେଠାରେ ଆନ୍ତର୍ଜାତିକ କ୍ରିକେଟ୍ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥାଏ ଏବଂ ବିଭିନ୍ନ ପ୍ରକାର ଫୁଟବଲ୍ ମ୍ୟାଚ୍ ମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ ସେମିତି କଳିଙ୍ଗ ଷ୍ଟାଡ଼ିୟମ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ବିଭିନ୍ନ ପ୍ରକାର କ୍ରୀଡ଼ାର ଆୟୋଜନ କରାଯାଇଥାଏ ସେଠାରେ ରନିଙ୍ଗ ଫୁଟବଲ୍ କିମ୍ବା ଦୌଡ଼କୁଦ ଇତ୍ୟାଦି ସବୁପ୍ରକାର ସବୁର କ୍ରୀଡ଼ା ସୁବିଧାମାନ ଅଛି ଏବଂ ସେଠାରେ ଏକ ଇନ୍ ଡୋର ଷ୍ଟାଡ଼ିୟମ୍ ମଧ୍ୟ ଅଛି ଫଳରେ ଯଦି ବର୍ଷା ଲାଗି ରହିଥିବେ ଖେଳାଳି ସେ ଇନ୍ ଡୋର ଷ୍ଟାଡ଼ିୟମ୍ରେ ଅଭ୍ୟାସ ମଧ୍ୟ କରିପାରିବେ ସେମିତି ସୁନ୍ଦରଗଡ଼ର ପାନପୋଷ ହକି କ୍ରୀଡ଼ା କମ୍ପ୍ଲେକ୍ସ ମଧ୍ୟ ଅଛି ସେଠାରେ ହକି ହକି ହକି ଖେଳିବା ପାଇଁ ସେଠାରେ ସେ ଷ୍ଟାଡ଼ିୟମ୍ଟି ତିଆରି ସେଠାରେ ବିଭିନ୍ନ ସମୟରେ ଆନ୍ତର୍ଜାତିକ ମ୍ୟାଚ୍ ମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ ଏହିସବୁ ସ୍ଥାନ ଗୁଡ଼ିକରେ ସମସ୍ତ ପ୍ରକାର କ୍ରୀଡ଼ାର ସବୁ ସୁବିଧା ମିଳିପାରିଥାଏ ସେଠାରେ ଖେଳାଳୀଙ୍କୁ ରହିବା ଖାଇବା ବା ପ୍ରାକ୍ଟିସ୍ କରିବା ପାଇଁ ସମସ୍ତ ପ୍ରକାର ସୁବିଧାମାନ ଉପଲବ୍ଧ ଅଛି